ଆଜ୍ଞା ହଁ ଆଜ୍ଞା ହଁ କୁହନ୍ତୁ କୁହନ୍ତୁ ଆପଣଙ୍କର କି ଫୁଲ ଦରକାର ଆଚ୍ଛା ଆଚ୍ଛା ସବୁ ଅଛି ଆମର ଗେଣ୍ଡୁ ଟଗର ପଦ୍ମ କଇଁ ଗୋଲାପ ସୂର୍ଯ୍ୟମୁଖୀ ଆପଣ ଯେଉଁ ଭେରାଇଟି ପ୍ରକାର ଫୁଲ ଖୋଜିବେ ସବୁ ମିଳିବ ସବୁ ଅଛି ଦୁଇ ହଜାର

ନାହିଁ ନାହିଁ ଆମ ଫୁଲ ସବୁଯାକ ଯେତେବେଳେ ଆମେ ତୋଳିକି ବିକ୍ରି କରୁଛୁ ପୁରା ଫ୍ରେଶ୍ ଫୁଲ ଆମର ଆମର କୌଣସି ପଚାସଢ଼ା ନୁହେଁ କି ବାସି ଫୁଲ ନୁହେଁ ଆମେ ସାଙ୍ଗେ ସାଙ୍ଗେ ତୋଳୁଛୁ ସାଙ୍ଗେ ସାଙ୍ଗେ ବିକ୍ରି କରୁଛୁ କମ୍ ଆମର ଆଉ କ'ଣ କରିବୁ ସେତିକିରେ ତ ଚାଲିଛି ରେଟ୍ ନାହିଁ ଯେତିକି ଚାଲିଛି ଆଉ ନାହିଁ ଆପଣ ତ ଦେଖୁଛନ୍ତି ଫୁଲ ରେଟ୍ ଆଜିକାଲି କେତେ ହେଲାଣି ଆପଣ କାଟିବା ପାଇଁ କ'ଣ କହୁଛନ୍ତି ଆମେ ତ ଫ୍ରେଶ୍ ଫୁଲ ତ ଦେଉଛୁ ନା ପଚାସଢ଼ା ଫୁଲ ହଁ ଦେଇଥାନ୍ତୁ କାଟିଥାନ୍ତୁ ଆପଣଙ୍କର କେବେ ଦରକାର ବାହାରର ଫୁଲ ଆପଣ ଯଦି କହିବେ ମୁଁ ଅର୍ଡ଼ର କରିଦେବି କିଛି ନାହିଁ କିଛି ନାହିଁ ଆପଣ କହିଦିଅନ୍ତୁ କେଉଁ କେଉଁ ଫୁଲ ଦରକାର ଆମେ ମଗାଇଦେବୁ ଆପଣ ନେଇଯିବେ ଫ୍ରେଶ୍ ଫୁଲ

ଆପଣ ଦଶ ଦିନ ପରେ ଆସନ୍ତୁ ମୁଁ ଫୁଲ ରଖିଦେଇଥିବି ରଖିଥିବି ଆପଣ ଆସିଲା ପରେ ମୁଁ ରେଟ୍ଟା କହିବି ଆଜ୍ଞା ଆପଣ ଆସିଲେ କଲ୍ କରିବେ ମୁଁ ଲୋକେସନ୍ ଦେବି ଆଉ